ଆମେ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ସହରର ପାଖରେ ଥିବା କୃଷି ବିଭାଗରୁ ପରାମର୍ଶ ନେଇଥାଉ ଯାହାଦ୍ୱାରାକି କୃଷି ବିଭାଗ ପାଖରୁ ପରାମର୍ଶ ନେଇ ଆମେ କୌଣସି ଗଛର ଯତ୍ନ ନେଲେ ତାହା ଆମଠାରୁ ବହୁତ ଉପକାର ହୋଇଥାଏ କାରଣ ଗଛ କେଉଁଠି ଲଗା ହେବ କେତେ ପରିମାଣରେ ଲଗା ହେବ କେତେ ପରିମାଣର ମାଟି ଦିଆ ହେବ ଏବଂ କେତେ ପରିମାଣର ଖତ ଦିଆ ହେବ କୃଷି ବିଭାଗ ଆମକୁ ସଠିକ୍ ଭାବରେ କହିଥାଏ ଏବଂ ତାଙ୍କ ପାଖରୁ ପରାମର୍ଶ ଆଣି ଆମେ ଗଛ ଲଗାଇଲେ ଉତ୍ତମ ପ୍ରକାରର ସ୍ୱାସ୍ଥ୍ୟ ଏବଂ ଭଲ ସବଳର ଗଛ ହୋଇଥାଏ ଯାହାଦ୍ୱାରାକି ଆମେ ଉତ୍ତମ ଗଛ ଗୋଟିଏ ପାଇପାରିବା